ଆମର ଭାରତରେ ତିନୋଟି ଭାଷା ହିନ୍ଦୀ ଇଙ୍ଗ୍ଲିଶ ଓଡ଼ିଆ ସେ ବାହାର ଦେଶରେ ଲୋକମାନଙ୍କର ଭାଷା ବିଭିନ୍ନ ବିହାରରେ ବିହାରୀ ଗୁଜୁରାଟରେ ଗୁଜୁରାଟୀ ମହରାଷ୍ଟ୍ରରେ ମରାଠୀ ଏଇଭଳି ଅନେକ ଦେଶମାନଙ୍କରେ ତାଙ୍କର ଭାଷା ଅଲଗା ଅଲଗା ସେଇ ଦେଶମାନକୁ ଆମେ ଯିବାବେଳେ ଆମର ଭାଷା ଆମେ ପ୍ରୟୋଗ କରିଥାଉ ଆମେ ମାତୃଭାଷା ହିନ୍ଦୀ ହିଁ ଆମର ଭାଷା ଆମେ ବାହାର ଦେଶରେ ପ୍ରୟୋଗ କରିଥାଉ ଆମେ ବାହାରଦେଶରେ ଯାଇ ସେମାନଙ୍କ ସାଥିରେ ମିଶିବା ସତ୍ତ୍ଵେ ଆମର ହିନ୍ଦୀ ଭାଷାରେ ହିଁ କଥାବାର୍ତ୍ତା କରିଥାଉ ଏଇ ହିନ୍ଦୀ ଭାଷାରେ ଆମେ କଥାବାର୍ତ୍ତା କରି ଆମେ ସେମାନଙ୍କ ସାଥିରେ ଚଳି ବ୍ୟବହାର କରି ବାହାର ଦେଶରେ ରହିଥାଉ କିନ୍ତୁ ଏଇ ଭାଷାର ବିଷୟରେ ଆମୁକୁ ବହୁତ କାର୍ଯ୍ୟ କରିବାକୁ ପଡ଼ିଥାଏ